ଆଜ୍ଞା ଇ କାମ୍ରେ ମତେ ବିଲକୁଲ୍ ମଜା ନି ଲାଗ୍ବାର୍ ଆରୁ କାହାକେ ନାଇ ଲାଗ୍ବାର୍ ବେଲେ ଆଜ୍ଞା ବର୍ତ୍ତମାନ୍ ଯେନ୍ ଆମେ ଯେନ୍ କାମ୍ମାନେ କରୁଛୁଁ ସମସ୍ତେ ତ ସମାନ୍ କାମ୍ ନାଇଁ କର୍ବାର୍ ଆଜ୍ଞା ଆଜ୍ଞା ତ ମତେ ବିଲ୍କୁଲ୍ ଭଲ୍ ନାଇଁ ଲାଗ୍ବାର୍ ଆରୁ ଆମର୍ ଯେନ୍ ଆଏବାର୍ ପିଢ଼ିମାନେ ଯେନ୍ ଆଉଛନ୍ ଏନ୍ତା ବୃତ୍ତିରେ କିମ୍ବା ଏନ୍ତା କାମେ କିମ୍ବା ଆମର୍ ମେତାର୍ ନାଇ ରହେବେ ସେନ୍ତା ହିସାବେ ଆମେ ଚେଷ୍ଟା କର୍ମୁ ଆରୁ ଆମେ କେତେବେଲେ ନାଇଁ ଚାହୁଁ ଯେ ସେମାନେ ବି ଆମର୍ ମେତାର୍ ରହୁନ୍ ବୋଲିକରି ତ ଆମେ ଯେନ୍ ବୃତ୍ତିରେ ଅଛୁଁ ଯେନ୍ କାମ୍ କରୁଛୁଁ ସେମାନେ ଆମର୍ନୁ ଆର୍ ଟିକେ ଭଲ୍ କାମ୍ କର୍ବେ ବୋଲି ଆମେ ଭାବୁଛୁଁ ଆର୍ ଆଗ୍କେ ଭାବ୍ମୁ ଆଜ୍ଞା ତ ସେଥିର୍ଲାଗି ଆମେ ଆମର୍ ଯେନ୍ ଆଏବାର୍ ପିଢ଼ିମାନଙ୍କୁ ଆଜ୍ଞା ସେନ୍ତା ଆମେ ଆମେ କହେମୁ ଯେ ସେମାନେ ଭଲ୍ ରାସ୍ତାରେ ଯିବେ ଭଲ୍ କାମ୍ କର୍ବେ ଆମର୍ ମେତାର୍ ଏନ୍ତା କାମ୍ ନାଇ କର୍ବେ ଏନ୍ତା ବୃତ୍ତି ନାଇ କର୍ବେ ଯେନ୍ତା ସେମାନେ ଭଲ୍ ରହେବେ ଆମେ ଆଜ୍ଞା ସେମାନଙ୍କୁ ସେନ୍ତା ଶିକ୍ଷାମାନେ ଦେମୁ ଆଜ୍ଞା